ନମସ୍କାର ଆଜ୍ଞା ଦିଦି ହେଲ୍ଥ୍ କାର୍ଡ଼ ଦରକାର ଆଜ୍ଞା ହେଲ୍ଥ୍ କାର୍ଡ଼ରେ ପଇସା କଟୁଛି କି ନାଇଁ ଆଜ୍ଞା

ସେ ଆମେ ଯଦି ଟ୍ରିଟମେଣ୍ଟ ଯଦି ହେଲେ ଆଉ ସେଥିରେ ଆଉ କାନ୍ ସୁବିଧା ଅଛି ଏଥିରେ ସେଇଟା ଧର ଆମର ଯଦି ପେସେଣ୍ଟ ନେଇକି ଗଲୁ ନେଇକିନା ଗଲୁ ଗଲୁ ସେଥେରେ ଆମର ଫ୍ୟାସିଲିଟି ସେଇଟା କାଣା ଅଛି

ସେ ଯେଉଁ ସେଥିରେ ଜାଣିବା କଥା ଯେ ଆଉ ତାପରେ ଆମର ସେଥିରେ ଆମର ଯେଉଁ ହେଲ୍ଥ କାର୍ଡ଼ରେ ଆଉ ମେଡ଼ିସିନ୍ ଫେଡ଼ିସିନ ଆଉ ମିଳିବ ନା ନାହିଁ

ମାନେ ସେଇ ଆମ ଆଜ୍ଞା ମୁଁ ଦେଇସାରିଲିଣି ତାପରେ ଆମର ଯୋ ଏଇଟା ହଁ

ସେ ମାନେ ସେଇ ହେଲ୍ଥ କାର୍ଡ଼ରେ ହବ ତ ଓକେ